ମୁଇଁ ଦିନେ ଯାଇଥିଲି ବେଲ୍ଖଣ୍ଡି ଏରିଆ ଆରୁ ଗଲାବେଲେ ହେ ରାସ୍ତାନେ ମତେ ଦୁଇ ତିନ୍ଟା ଲୋକ୍ ବୁଲି ଆସିଥିଲେ ପର୍ଯ୍ୟଟକମାନ ଆସିଥିଲେ ଆଉ ଦେଖା ହେଲା ସେମାନେ ପଚ୍ରଉଥିଲେ ବେଲଖଣ୍ଡି କେନ୍ ଆଡ଼େ ଯାଇ ହେବା କେନ୍ ଆଡ଼େ ରାସ୍ତା ଅଛେ ବୋଲି କରି ଆରୁ ସେନର୍ ମନ୍ଦିର କାଣା ଶିବ ମନ୍ଦିର କାଣା ଅଛେ କି କାଏଁ ମନ୍ଦିର୍ ଅଛେ ବୋଲି କହୁଥିଲେ ମୁଇଁ କହେଲି କି ନାଇ ଶିବ ମନ୍ଦିର୍ ଅଛେ ସେଟା ବହୁତ୍ ପ୍ରସିଦ୍ଧ ମନ୍ଦିର୍ ଅଛେ ଯେନ୍ତା ବହୁତ୍ ଦିନ୍ ହେଲା ଅଛେ ଆଉ ସେନେ ନଦୀ ଗୁଡ଼େ ପାଖେ ଅଛେ କି ନି ହେଥିର୍ ନା ସୁନ୍ଦର୍ ଆର୍ ବଢ଼ିଆ ଦେଖା ଯାଏସି ଆରୁ ସେନ ହୋଟେଲ୍ ଫୋଟଲ୍ ତ ନାଇ ନ ହୋଟେଲ୍ ହେତ୍କି ସୁବିଧା ନାହିଁ ନା ଲଜିଂ ସୁବିଧା ନାଇ ନ ଆରୁ ସେନେ ଖାଇବାର୍ଟା ବେଲେ ମନ୍ଦିର୍ର ଯାହା ପ୍ରସାଦ ହିସାବ୍ରେ ଖାଇ ପାର୍ବେ ଆରୁ ହୋଟଲ୍ ଫୋଟଲ୍ କିଛି ନାହିଁ ପାଖେ ପାଖେ ଟିକେ ଗୁଟେ କିଲୋମିଟର୍ ଦୂରିଆ ନା ଇଟା ଅଛେ ଟିଫିନ୍ ପତର୍ ଖାଇ ପାର୍ବେ ହେ ସୁବିଧା ଜଳଖିଆ ଖାଇବାର୍ ସୁବିଧା ଅଛେ ଆରୁ ସେନେ ତ ଆରୁ କିଛି ନାଇ ନା ଯାଇ କରି ସେ ମନ୍ଦିର୍ରେ ଏକା ରହି ପାର୍ବେ ସେନେ ଶୁଇବାର୍ ବିଶ୍ରାମ ନେବାର୍ ଜାଗା ଅଛେ